ଓଡ଼ିଶାର ମନୋରଞ୍ଜନର ପାରମ୍ପରିକ କହିଲେ ଆମ ଗୀତ ଆଉ ନୃତ୍ୟ ଯୋଉ ସଙ୍ଗୀତ ଅଛି ସଙ୍ଗୀତକୁ ଲୋକ ଭଲ ପାଆନ୍ତି ନୃତ୍ୟକୁ ବି ଭଲ ପାଆନ୍ତି ସଙ୍ଗୀତ ଆମେ ଶୁଣିଲେ ମନର ଯୋଉ ଦୁଃଖ କଷ୍ଟ ଯୋଉ ଦୁଃଖଟା ଥାଏ ଆମେ ସଙ୍ଗୀତ ଶୁଣିଲେ ସେ ଦୁଃଖ କୋଉଟା ଆମର ଯେମିତି ଚାଲିଯାଏ ଆଉ ନୃତ୍ୟ ନୃତ୍ୟ ଦେଖିବାକୁ ଏମିତି ନୃତ୍ୟ ଅଛି ଯେ ଆମର ଓଡ଼ିଶାରେ ସେ ନୃତ୍ୟ ଦେଖିଲେ ଆଖି ପଲକ ପଡ଼ିବନି କହିଲି ଚଳେ ଥିଏଟର୍ ସିନେମା ଆଉ ଯୋଉ ଆଦିବାସୀ ନୃତ୍ୟ ସବୁ ଅଛି ଆଦିବାସୀମାନଙ୍କର ବିଭିନ୍ନ ପ୍ରକାର ନୃତ୍ୟ ସଙ୍ଗୀତ ଅଛି ସେମାନେ ମିଳିମିଶି ଏକଜୁଟ୍ ହୋଇ ନୃତ୍ୟ କରନ୍ତି ଆଉ ସଙ୍ଗୀତ ମଧ୍ୟ ବୋଲନ୍ତି ଆମର ଯୋଉ ଛଊ ନୃତ୍ୟ ଅଛି ସିଏ ବି ଛଉ ନୃତ୍ୟ ବି ଲୋକଙ୍କର ବହୁତ ପସନ୍ଦ ମୟୁରଭଞ୍ଜରେ ହେଇଥାଏ ଛଉ ନୃତ୍ୟ ଆଦିବାସୀ ଲୋକମାନେ ସେମାନେ ତାଙ୍କର ବହୁତ ପସନ୍ଦ ହୋଇଥାଏ ସେ ଛଉ ନୃତ୍ୟ ଓଡ଼ିଶାରେ ଆଉ ମନୋରଞ୍ଜନ କହିଲେ ଆମେ ଗୀତ ଆଉ ସଙ୍ଗୀତ ସିନେମା ବି ଲୋକଙ୍କର ପ୍ରିୟ ଥାଏ ବହୁତ ଲୋକଙ୍କର ସିନେମା ପ୍ରିୟ ଥାଏ ସେମାନେ ସିନେମା ଦେଖନ୍ତି ଆଉ ଥିଏଟର୍ କହିଲେ ଆମେ ଯୋଉ ଡ୍ରାମା ଥିଏଟର୍ ତାକୁ ବି ବହୁତ ଲୋକ ପସନ୍ଦ କରିଥାନ୍ତି ସେଠିକି ବି ଲୋକ ଯାଆନ୍ତି ସମୟ ଦିଅନ୍ତି ସଙ୍ଗୀତ ଯୋଉଠି ସଙ୍ଗୀତ ପ୍ରୋଗ୍ରାମ୍ ଚାଲିଥାଏ ସେଠି ବହୁତ ଲୋକ ଯାଇ ଏକଜୁଟ୍ ହୋଇଥାନ୍ତି ସେମାନେ ଶୁଣନ୍ତି ସଙ୍ଗୀତ ପ୍ରେମୀ ଯୋଉମାନେ ସେମାନେ ଶୁଣନ୍ତି ନୃତ୍ୟ ଯୋଉଠି ହେଉଥାଏ ନୃତ୍ୟପ୍ରେମୀ ଯୋଉମାନେ ନୃତ୍ୟ ପାଖରେ ଅଟକି ଯାଆନ୍ତି ନୃତ୍ୟ ଦେଖନ୍ତି